ଆମ ଗ୍ରାମରେ ବିଭିନ୍ନ ପ୍ରକାରର କ୍ରିଡ଼ା ପ୍ରଦର୍ଶନ ହୋଇଥାଏ ସମସ୍ତ ପ୍ରକାର ଯୁବକ ଯୁବତୀ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି ଯେମିତି କ୍ରିକେଟ୍ ହେଉ ଫୁଟବଲ୍ ହେଉ ବ୍ୟାଡ଼ମିନ୍ଟନ୍ ହେଉ ସମସ୍ତେ ମିଶିକରି ଖେଳନ୍ତି ଓ ଏ ଏଇସବୁ ଖେଳଖେଳି ସେମାନଙ୍କ ଦକ୍ଷତା ବିକାଶ କରିଥାନ୍ତି ଓ ସେଇ ସବୁ ଇଏରେ ବିଭିନ୍ନ ପ୍ରକାର ଡ଼ିଷ୍ଟ୍ରିକ୍ଟ ଲେଭ୍ଲ୍ ହେଉ ଷ୍ଟେଟ୍ ଲେଭ୍ଲ୍ ମଧ୍ୟ ଯାଇ ବିଭିନ୍ନ ପ୍ରକାର ଲେଭ୍ଲ୍ ହାସଲ କରିଛନ୍ତି ଏବଂ ବିଭିନ୍ନ ପ୍ରକାର ପ୍ରସଙ୍ଗ ବିଭିନ୍ନ ଲୋକମାନଙ୍କଠୁ ପ୍ରଶଂସା ମଧ୍ୟ ଗ୍ରହଣ କରିଛନ୍ତି